ଆମ ଅଞ୍ଚଳରେ ମତ୍ସ୍ୟଜୀବୀମାନେ ଅଛନ୍ତି ତାଙ୍କର ଜାତି ହେଲା କେଉଟ ଆମେ ଆମ ଅଞ୍ଚଳରେ ସବୁ ସଂପ୍ରଦାୟ ଏବଂ ଜାତିର ଲୋକ ମିଶି ରହିଥାଉ ଯେମିତିକି ସମସ୍ତ ସଂପ୍ରଦାୟର ଲୋକ ଗୋଟିଏ ଅଞ୍ଚଳରେ ମିଶିକି ରହିଲେ ସମସ୍ତେ ଏକାଠି ରହିଲେ ସବୁକିଛି କାର୍ଯ୍ୟ ହାସଲ ହୋଇପାରିଥାଏ ମତ୍ସ୍ୟଜୀବୀମାନେ ତାଙ୍କର ଡଙ୍ଗାରେ ଡଙ୍ଗାର ଗୋଟିଏ ସାଇଟରେ ତାଙ୍କର ନିଜର ଦେବା କିମ୍ବା ଦେବୀଙ୍କୁ ରଖି ପୂଜା କରିଥାନ୍ତି ସେମାନେ ସେହି ଡଙ୍ଗାର ସେହି ସାଇଟକୁ କେବେ ବି ଯାଇନଥାନ୍ତି କିମ୍ବା ତା' ଉପରେ କେବେ ପାଦ ରଖିନଥାନ୍ତି ସେମାନେ ସବୁବେଳେ ଡଙ୍ଗା ଆରମ୍ଭ କରିବା ପୂର୍ବରୁ ତାଙ୍କର ଦେବୀଙ୍କୁ ପୂଜା କରି ଆରମ୍ଭ କରିଥାନ୍ତି ସେମାନେ ଭାବନ୍ତି ଯେ ତାଙ୍କର ପୂଜା ନକରି ଯଦି ସେମାନେ ଡଙ୍ଗା ଚଳାଇବେ ତ ଡଙ୍ଗା ବୁଡ଼ିଯିବାର ସମ୍ଭାବନା ଥାଏ ଏହା ତାଙ୍କର ପୂର୍ବରୁ ଚାଲିଆସିଛି ଏବଂ ସେମାନେ ମତ୍ସ୍ୟ ମତ୍ସ୍ୟ ଧରି ମାଛ ଧରି ସେମାନେ ତାଙ୍କର ପଇସା ଆଣିଥାନ୍ତି ଏବଂ ତାଙ୍କର ଖର୍ଚ୍ଚ ଚଳେଇଥାନ୍ତି